ହ୍ୟାଲୋ ଶ୍ରୀମାରୁ କହୁଥିଲେ ହଁ ମୁଁ ଶୁଭଶ୍ରୀ ପ୍ରିୟଦର୍ଶିନୀ ସାହୁ କହୁଥିଲି ପିପଳ ମାଧବରୁ ହଁ ହଁ ନମସ୍କାର ଆଚ୍ଛା ଆପଣଙ୍କ ଦୋକାନରୁ ମୁଁ ଗୋଟେ ଡ୍ରିଲ୍ ମେସିନ୍ ଆଣିଥିଲି ଯେଉଁଟା ଥିଲା କ'ଣ କହିଲେ ବୋସ୍ କମ୍ପାନୀର ତ ମୁଁ ମାନେ ଆପଣଙ୍କୁ ଧନ୍ୟବାଦ ଏତେ ଭଲ ପଡ଼ିଥିଲା ମେସିନ୍ଟା କ'ଣ ଆଉ କହିବି ମାନେ ମୁଁ ସେହି କମ୍ପାନୀର ଅଲଗା ଦୋକାନରୁ ମେସିନ୍ ଆଣିଥିଲି ହେଲା ମାନେ ସେ ମାସେ ଦୁଇ ମାସ ଯାଇନି ତା'ର ଡୁପ୍ଲିକେଟ୍ ଥାଏ କି କ'ଣ ହୋଇଥାଏ କେଜାଣି ସେ ମାନେ ଖରାପ ହୋଇଯାଏ ହେଲା ତ ଆପଣଙ୍କଠାରୁ ଯେଉଁ ମେସିନ୍ଟା ଆଣିଥିଲି ମାନେ ମାନେ ହୋଇଗଲାଣି ଦୁଇ ମାସ ପାଖାପାଖି ହୋଇଗଲାଣି ଦୁଇ ମାସ ଉପରେ ହୋଇଗଲାଣି ହେଲା ତ ଏତେ ଭଲ ଚାଲିଛି ଯେ ମୁଁ ଆପଣ କହିପାରିବିନି ତ ଆମେ ସମସ୍ତେ ମାନେ ଆମ ଯେତିକ କାମ କରୁ ହଁ ତ ଆମେ ସମସ୍ତେ ପ୍ରାୟ ଖୁସି ଯେ ଏତେ ଭଲ ମେସିନ୍ଟା ମିଳିଲା ବୋସ୍ କମ୍ପାନୀର ଆପଣ ଆମେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛୁ ହେଲା ତା'ପରେ ମାନେ ନିହାତି ଆପଣଙ୍କର ମାର୍କେଟିଂ ମାନେ କ'ଣ କହିବି ଆଉ ଆପଣଙ୍କ ପ୍ରଡ଼କ୍ଟ ଏତେ ଭଲ ପଡ଼ିଲା ଯେ ମୁଁ ବହୁତ ସାରା ଧନ୍ୟବାଦ ଦେବାକୁ ଚାହୁଁଛି ଆଉ ଆମେ ମାନେ ବହୁତ ଉପକୃତ ହେଲୁ ଆଉ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଥ୍ୟାଙ୍କ୍ସ ଆଉ ନିହାତି ଆଉ ଏମିତି ଭଲ ଭଲ ପ୍ରଡ଼କ୍ଟ ସବୁ ଦିଅନ୍ତୁ ଆପଣ ମୋ ନମ୍ବର୍ଟା ଟିକିଏ ସେଭ୍ କରିଦେଇଥିବେ ମୁଁ ନିହାତି ଆପଣଙ୍କୁ ପଛରେ ପୁଣି ଅଲଗା କିଛି ପ୍ରଡ଼କ୍ଟ ପାଇଁ ତ କଣ୍ଟାକ୍ଟ କରିପାରେ ତ ନିହାତି ନମ୍ବର୍ଟା ରଖି ସେଭ୍ କରିଦେଇଥିବେ ଆଉ ଧନ୍ୟବାଦ ଆଉ ମୁଁ ମୁଁ ସମସ୍ତ ବନ୍ଧୁ ବର୍ଗଙ୍କୁ ସମସ୍ତଙ୍କୁ କହିଦେବି ଘର ଲୋକ ସମସ୍ତେ ଯେ ଯେତେ ଯାହା ପ୍ରଡ଼କ୍ଟ ବି ମାନେ କିଣିବାକୁ ପଡ଼ିବ ସେ ଆପଣଙ୍କ ପାଖକୁ ଯିବେ ଆପଣଙ୍କର ବହୁତ ଭଲ ସେଲ୍ ହେବ ଆଉ ଏହି ଡ୍ରିଲ୍ ମେସିନ୍ଟା କ'ଣ କହିବି ଡ୍ରିଲ୍ ମେସିନ୍ଟା ବହୁତ ଭଲ ପଡ଼ିଲା ଆମର ତ ସବୁବେଳେ କାମ ଦାମ ନା ତ ଆଉ ଆଗରୁ ଯେତିକି ପ୍ରଡକ୍ଟ ଆଣୁଥିଲି ସେ ଟିକିଏ ମାନେ ଡିଫେକ୍ଟ ଥାଏ ତା'ଦେହରେ ମାନେ ମାସେ ଦୁଇ ମାସ ଯାଇନଥିବ ସେ ଖରାପ ହୋଇ ସେ ଡୁପ୍ଲିକେଟ୍ ଥାଏ ବୋଧେ କି କ'ଣ ମାନେ ଅଲଗା ଦୋକାନରୁ ଆଣିଥିଲି ତ ଆପଣଙ୍କର ମେସିନ୍ଟା ବହୁତ ଭଲ ପଡ଼ିଲା ବୋସ୍ କମ୍ପାନୀର ବଢ଼ିଆ କମ୍ପାନୀ ତ ବହୁତ ବଢ଼ିଲା ପଡ଼ିଲା ତା'ପରେ ମୁଁ ଏଥିପାଇଁ ଧନ୍ୟବାଦ ଦେବା ପାଇଁ ଫୋନ୍ କରିଥିଲି ଆଉ ମୁଁ ମାନେ ରହି ପାରିଲିନି ମୁଁ କହିଲି ନିହାତି ଧନ୍ୟବାଦ ଜଣାଇବାଟା ନିହାତି ଦରକାର ତେଣୁ ଆପଣଙ୍କର ଏ ଯେଉଁ ଉତ୍ପାଦଟା ମାନେ ଆମକୁ ମାନେ ଏତେ ଭଲ ଅନୁଭୁତି ଦେଇଛି ଯେ କୁହନି ନିହାତି ଆମକୁ ସକାରାତ୍ମକ ଅନୁଭୁତି ଦେଇଛି ଆଉ ଆପଣଙ୍କୁ ମାନେ ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା ଆଜ୍ଞା ନମସ୍କାର ରଖୁଛି